ହ୍ୟାଲୋ ହଁ କୁହ କ'ଣ ପାଇଁ ଫୋନ କରିଥିଲ

ହଁ ତମ ଫ୍ୟାମିଲି ଆଉ ଆମ ଫ୍ୟାମିଲି

ତମର ତମର ଚାରି ଜଣ ଆମର ଚାରି ଜଣ ତମର ତ କାରଟାରେ ହେବନି ତମ କାର୍ରେ ହେବନି ବୋଲେରଟେ କରବା ନହେଲେ ଆଉ ଯେନ୍ତି ଫ୍ରିରେ ଯିବା ଆଉ ଏ ତମେ ହେଟା ଭାଇକି କହିବ ନା ମୋତେ କହିଲେ ହେବ କି ଭାଇକି କହିବ ଯେ ଭାଇ ବ ବୁଝିବା ସ ସେ ତ ଗାଡ଼ି ଚଲଉଚେ ନା ଭାଇ ହଁ ଭାଇକି କହିବ ଭାଇ ପଚାରିବେ ଗାଡ଼ି ସିଏ ଜାଣିଛନ୍ତି ଗାଡ଼ି ବିଷୟରେ ଆମେ ତ ମାଇକିନା କଣ ଜାଣିନ୍ତି କିଛି ଜାଣିନ୍ତିନି ସି ଭାଇ ଗାଡ଼ି ବି ପ୍ରିତି ବାପ ବି ତ କିଛି ଜାଣିନ୍ତିନି ନା ଗାଡ଼ି ବିଷୟରେ ହଁ ଟିକରପଡ଼ାକୁ କେତେ ପଇସା ନେବ କ'ଣ ନେବ ସିଏ ଭାଇ ଜାଣବେ ନାଉ ଏଇନା ଛୁଟି ଅଛି ନି କି ଛୁଆଙ୍କର ଛଅ ସାତ ଦିନି ଚାରି ଦିନ ଚାରି ଦିନି କେତେ ଅଛି ଦଶରା ଛୁଟିଟା ତ କୁଆଡ଼େ ଯାଇପାଇଲେନି ଏଇ ତିନି ଚାରି ଦିନରେ ଯାଉ ବୁଲିବୁଲାକିନି ଆସିବୁ ଆଉ ଯେ ଭାଇ ଏ ହଁ କରିବେ ତ

ତାକୁ ଗାଡ଼ି ଛାଡ଼ିମା ହଁ କରବେ

ହଁ ତମକୁ ତ ବୁଲିଲ ଠିକ ଆଉ ତମ କି ଯେତିକି ବୁଲୁଥିବ ସେତିକି ଭଲ ଯେ ନାଇଁକି ଯାଅ ତ ତୁ କୁମ୍ଭୀର ତ ଅଛନ୍ତି ଆଉ କ'ଣ କ'ଣ ଅଛନ୍ତି କୁମ୍ଭୀର ତ ଟିକରପଡ଼ାରେ ବେଶୀ ଆଉ

ହଁ ଗାଡ଼ି ରେଟ୍ କେତେ କ'ଣ ହଁ ହଁ ସେଇଟାକୁ ପଚାରିବ ଆଉ ହଁ ମା ଆମ ତ ଯିବା ଗୋଟେ ଦିନ ଆସବା ଗୋଟେ ଦିନ ଆଉ କେଉଁ କେତେ ଦିନ ରହୁଛନ୍ତି କି ଆମେ ନାଇଁ ଯେ ଆମେ ଆଉ କେତେ ଦିନରେ ଯିବା ଗୋଟ ଦିନ ଆଏବା ଗୋଟେ ଦିନ ଆଉ ଗୁଟେ ଦିନ ଯାଇକିନା ଆସି ହେବ କି ହଁ ଭଡ଼ା ନେବ ନା ଅର୍ପିତା ମା ଲଜ୍ ଭଡ଼ା ପୁଣି ଏ ଶଳା ଫୁଣି ଲଜ୍ ପଇସା ନାଇଁ କି ଏରା ସବୁ ତ ଏରା ସବୁ ତମେ ବୁଝିବ ଭାଇ ବୁଝିବ ସବୁ ଆଉ ତମର ପଇସା ତମର ଗାଡ଼ି ଯୁଡ଼ା ଯୁଡ଼ା ଚଲୋଉଛ ସବୁ କରୁଚ ତମର ବେଶୀ ପଇସା ନାଉ ଆମର ତାକୁ ୱାରେଣ୍ଟ ଆମର କେତେ ପଇସା